ହଁ କୁହନ୍ତୁ

ହଁ ସେଇଠି ଭଲ ଅଳ୍ପ ଦାମ୍ ରେଟ୍ ମିଳୁଛି ବହୁତ କମ୍ ସେଇଠି ତମେ ନିଜେ ଖାଇକି ଆଉ ଘର ଭଡ଼ା ଦେଇକି ଇଲେକ୍ଟ୍ରି ବିଲ୍ ଦେଇକି ଅଧିକ ଏଇଠି ଅପେକ୍ଷା ସେଇଠି ଲାଭ ବହୁତ ଅଧିକ ନାଇଁ ନାଇଁ ତମେ ଏଠିକି ତମେ ଏଠିକି ପଳେଇ ଆସ ଏଇଠୁ ବହୁତ ଅଳ୍ପ ଦାମ୍ରେ କପଡ଼ା ମିଳୁଛି ତମେ କପଡ଼ା ନେଇକି ଗୋଟେ ବିଜ୍ନେସ୍ କରିକି ନିଜେ ଘର ଭଡ଼ା ନେଇକି ଖାଇବା ପିଇବା ଆରାମ୍ସେ ହେଇଯିବ ସବୁ ବହୁତ ଲାଭ ନାହିଁ ନାହିଁ ଏଇଠେ ଦେବନି ଦୋକାନ ସେଇଠେ ଦବ ସେଇଠି ବହୁତ ଲାଭ ବି ହବ ଅଧିକ ଲାଭ ହବ ସେଇଠି ଦବ ମାସେ ସେଇଠି ରହି ଯାଆନ୍ତୁ ବେପାର କରନ୍ତୁ ଦେଦି ଭଲ ଲାଗିଲା ତ ସେଇଠି ରହିବେ ନହେଲେ ଏଇଠି ଆସିକିନି କେଉଁଠି ଷ୍ଟାର୍ଟ କରିବେ

ହଁ ହଁ ହଁ ତା'ହେଲେ ଠିକ୍ ଅଛି ଏଠିକି ଆସନ୍ତୁ କପଡ଼ା ନେବେ ହଁ ଆପଣ ଆସନ୍ତୁ ଆଗ କପଡ଼ା ଦେଖନ୍ତୁ ଚଏସ୍ କରନ୍ତୁ ତା'ପରେ ବିଲ୍ ପେମେଣ୍ଟ୍ କଥା ଆପଣ କହିବେ ନାହିଁ ନାହିଁ ଆପଣ ଯେମିତି କରି ପାରିବେ ନାଇଁ ଆପଣ ଯେମିତି କରିପାରିବେ ପେମେଣ୍ଟ୍ କ୍ୟାସ୍ବି ଦେଇ ପାରିବେ ସବୁ ସୁବିଧା ଅଛି ହଁ ହଁ ହଁ ହଁ ହଁ ଠିକ୍ ଅଛି ହଁ ହଁ ଠିକ୍ ଅଛି